ହ୍ୟାଲୋ ସାଇ ଟ୍ରାଭେଲର୍ସରୁ କହୁଥିଲେ କି ଆଉ ମୋର ଟିକିଏ ଯିବାର ଅଛି କଟକ ଷ୍ଟେସନକୁ ମୁଁ ଏତେ ଏଠୁ ରାତି ନଅଟା ଖଣ୍ଡେ ବେଳେ ବାହାରିବି ଗୋଟା ବେଳେ ମୋର ଟ୍ରେନ୍ ଅଛି ଆପଣ ଟିକିଏ ପହଞ୍ଚେଇ ପାରିବେ ତ ଠିକ୍ ସମୟରେ ନହେଲେ ମୁଁ ବହୁତ ହଇରାଣ ହେଇଯିବି ଆପଣ ଆସିପାରିବେ ତ ଆଉ କେତେ ନେବେ ଆପଣ ବହୁତ ପଇସା କହୁଛନ୍ତି ଟିକିଏ କମାନ୍ତୁ ଆମେ ରେଗୁଲାର କଷ୍ଟମର ଆପଣଙ୍କର ଆପଣ ଟିକିଏ କମାନ୍ତୁ କିଛି ହଉ ଆପଣ କହୁଛନ୍ତି ରାତିବେଳେ ବୋଲି ଅଧିକା ପଇସା କହୁଛନ୍ତି ଆଉ ହଉ ଚଳିବା ଆଉ କ'ଣ କରିବା ଆଉ ଆମକୁ ଯିବାକୁ ପଡ଼ିବ ନା ହଉ ଆପଣ ଟିକିଏ ଆସିବେ ଯେମିତି ହେଲେ ମୋତେ କଥା ଦିଅନ୍ତୁ ମୁଁ ଆପଣଙ୍କ ଭରସାରେ ରହିଲି ମିସ୍ କରିବେନି ଯେମିତି ହେଲେ ଆସିବେ ପଇସା ନିଅନ୍ତୁ ବରଂ ମୁଁ ଯିବି ନଅଟାବେଳେ ଆମ ଘର ପାଖରେ ଯେମିତି ଲାଗିବ

ଆଉ ମୁଁ ଯିବି ମୋତେ ପହଞ୍ଚେଇଦେବେ ଗୋଟା ବେଳେ ଟ୍ରେନ୍ ଅଛି ଆଉ ଷ୍ଟେସନରେ ଟିକିଏ ଆଉ ଏତିକି ଟିକିଏ ଦୟା କରିବେ ଆଉ